ଆମେ ପୋଖରୀରେ ମାଛଚାଷ କରୁ ଯାଆଁଳ ଛାଡ଼ିକି ବର୍ଷେ ଦେଡ଼ବର୍ଷ ପର୍ଯ୍ୟନ୍ତ ଯାଆଁଳ ପୋଖରୀରେ ଛଡ଼ା ହୁଅନ୍ତି ତା'ପରେ ସେ ମାଛ ଧରା ହେଇକରି ଶେଉଳ ଭାକୁର ମୀର ମିରିକାଳୀ ଏଇଭଳିଆ ମାଛ ଆମେ ସବୁ ଛାଡ଼ୁ ଛାଡ଼ିକରି ଚାଷ କରୁ ସେ ମାଛ ଆମେ ନେଇକି ବଜାରରେ ବିକ୍ରି କରୁ ଏବଂ ଗାଁ ମାନଙ୍କରେ ସମସ୍ତେ ବହୁତ ଲୋକ କିଲେ ଦୁଇ କିଲୋ କରି ନିଅନ୍ତି ଏବଂ କିଛି ମାଛ ମଧ୍ୟ ବିଲବାଡ଼ିରେ ଚର୍ତୁମାସିଆ ବେଳେ ମାଛଚାଷ ଘୁଗୁରା ବସାଇ ମାଛ ବି ଆମେ ଧରୁ କେତେକ ବି ଗାଡ଼ିଆ ପୋଖରୀରେ କଣ୍ଟାର ପକାଇ ଜିଆ ଗୁନ୍ଥିକି କଣ୍ଟା ପକାଇ ମାଛ ଧରୁ ଆଉ ମାଛଚାଷ ଏଇଭଳି ହୁଏ ବିଲବାଡ଼ିରେ ଛୋଟମାଛ ଚେଙ୍ଗ ଗଡ଼ିଶ କେରାଣ୍ଡି ଚିଙ୍ଗୁଡ଼ି ଏଟା କଉ ଏଇଭଳି ମାଛ ସବୁ ଧରା ହୁଏ ଆଉ ପୋଖରୀ ମାନଙ୍କରେ ବଡ଼ ବଡ଼ ମାଛ ସବୁ ଧରା ନ ଛଡ଼ା ହୁଏ ଆଉ ଧରା ହୁଏ ସେଗୁଡ଼ାକ ବିକ୍ରି ହୁଏ ବଜାରରେ ଯାଇକି ଆଉ ଛୋଟ ମାଛର ଚାହିଦା ଦେଶୀ ମାଛ ସେଇଟା ଟିକିଏ ଅବଶ୍ୟ ଚାହିଦା ଟିକିଏ କମ୍ ଥାଏ ଯେ ସିଏ ଯଦି ଶହେ ଟଙ୍କା ରେଟ୍ ହୁଏ କେ ଜି ଇଏ ମାଛ ପୋଖରୀ ଯାଆଁଳ ମାଛ ଦୁଇ ଶହ ଟଙ୍କା ଶହେ ଅଶୀ ଟଙ୍କା ଏଭଳି ଦରଦାମ୍ରେ ବିକ୍ରି ହୁଏ ଆଉ ସେଥିପାଇଁ ଆମେ ସମସ୍ତେ ଚାଷବାସ କରି ସମସ୍ତେ ଗାଁ ଗାଉଁଲୀରେ ଆମେ ସମସ୍ତେ ଅଧିକ ପରିମାଣରେ ମାଛ ଧରିକି ଖାଆନ୍ତି ଆଉ ଚଳନ୍ତି ଆଉ